ହ୍ୟାଲୋ ହଁ ଭାଇ ବିଷ୍ଣୁପ୍ରିୟା ଜୁଏଲାରୀ ଲାଗିଲା କି ଆଚ୍ଛା ଭାଇ ଭୁବନରୁ କହୁଥିଲି ଝିଅର ବାହାଘର କୋଡ଼ିଏ ତାରିଖରେ ଅଛି ସେଥିପାଇଁ କଷ୍ଟ୍ୟୁମ୍ ଜୁଏଲାରୀ ଦରକାର ଥିଲା ଆପଣଙ୍କ ପାଖରେ କେଉଁ ପ୍ରକାର ଡ଼ିଜାଇନ୍ ଅଛି ହାରର ଡିଜାଇନ୍ କେଉଁ ପ୍ରକାର ଅଛି ଯେମିତି କି ଉପର ଷ୍ଟୋନ୍ ଟିକିଏ ଅଧିକା ଥିବ ଏବେ ଯେଉଁ ନୂଆ ଡିଜାଇନ୍ଗୁଡ଼ା ଅଛି କି ମୋତିବାଲା ଏବେ ଯେଉଁ ଆସୁଛି ନୂଆ ଆମର ମୋତିବାଲା ଆଉ ଆଚ୍ଛା ଏବେ ଯେଉଁ ନୂଆ ଡିଜାଇନ୍ଗୁଡ଼ା କେତେ ଟଙ୍କା ଦାମ୍ ସେଥିରେ ଯେମିତି ନିଜ ନାଁ ଲେଖାହୋଇଥିବ ନାଁ ବାଲା କିଛି ଅଛି କି ଆଚ୍ଛା ହଉ ଠିକ୍ ଅଛି ଗୋଟେ ଆଚ୍ଛା ହଉ ଠିକ୍ ଅଛି ଗୋଟେ ସୁପ୍ରିୟା ଲେଖାହୋଇଥିବ ସେହି ହାରର ମଝିଟାରେ ଟିକିଏ ଓସାରବାଲା ଆଉ ତା'ର ଷ୍ଟୋନ୍ କାମ ଭଲ ହୋଇଥିବ ମୋତିବାଲା ସେମିତି ଆଜ୍ଞା ହଁ ହାରର ଡିଜାଇନ୍ଟା ହେଉଛି ତା'ର ମୋତି କାମ ଟିକିଏ ଅଧିକ ହୋଇଥିବ ଆଉ ସେଇଟା ଚାପା ହାର ହେଇଥିବ ତା ଯେଉଁ ପଥର ଟିକିଏ କଲର୍ ଥିବ ଲାଲ୍ କିଛି କଲର୍ ଥିବ କିଛି ଧଳା କଲର୍ ଥିବ ତା'ପରେ କଳା କଲର୍ ତିନିଟା କଲର୍ ଥିବ ସେଥିରେ ଆପଣ ଯଉ ମଝିରେ ଯେଉଁଟା ଲେଖିବେ ସୁପ୍ରିୟା ଟିକିଏ ସେଇଟା ଷ୍ଟାଇଲ୍ରେ ସୁପ୍ରିୟାଟା ଲେଖିଥିବେ ହଁ

ଆଜ୍ଞା ମଙ୍ଗଳସୂତ୍ରର କେମିତି ଅଛି ମଙ୍ଗଳସୂତ୍ର ଏବେ ଯେଉଁ ଆସୁଛି ମାଳି ସହିତ ମଝିରେ କିଛି ପଥର ରହୁଛି ମାନେ ଆଗରୁ ଯେଉଁ ଆସୁଥିଲା ମଙ୍ଗଳସୂତ୍ର ତିନିଟା ମୋଡ଼ାବାଲା ମଙ୍ଗଳସୂତ୍ର ନୁହେଁ ଏବେ ଯେଉଁ ଗୋଟିକିଆ ମଙ୍ଗଳସୂତ୍ର ଆସୁଛି ଗୋଟେ ଗୋଟେ ମାଳି ତା'ସହିତ ଭିତରେ ଗୋଟେ ଗୋଟେ ପଥର ସେଇବାଲା ଡିଜାଇନ୍ ଅଛି କି ଆଛା ମଙ୍ଗଳସୂତ୍ର ରେଟ୍ କେତେ ପଡୁଛି ପୁରା ଭଲଟା ଦୁଇ ହଜାର ଆଉ ହାତର ଯେଉଁ ଚୁଡ଼ି ଚୁଡ଼ିର କିଛି ମୋତି ଲାଗିଥିବ ଆଉ ତା ସହ ସେଇଟିରେ ମାନେ ପାଞ୍ଚ ଛଅଟାର ଥିବ କଲର୍ ମାନେ ସେଇଟା ଯେଉଁ ମୋତିଟା ଲାଗିଥିବ ସେଇଟା ସବୁ ପ୍ରକାର ରଙ୍ଗ ମିଶିଥିବ ତା'ସହିତ କିଛି ପତଳା ଚୁଡ଼ି ଥିବ ତା'ସହିତ ଭିତରେ ଯେଉଁ ଚୁଡ଼ିର ଆମର ପିନ୍ଧୁଛନ୍ତି ସେଇଟା ମୋଟାବାଲାର ଚୁଡ଼ି ଥିବ ତା ସାଇଡ଼୍ରେ ଆଉ ଗୋଟେ ପତଳାବାଲାର ଚୁଡ଼ି ଥିବ ସେମିତିର ଅଛି କି ଆଜ୍ଞା ଚୁଡ଼ିର ଦାମ୍ କେତେ ପଡ଼ିବ ସବୁଠୁ କମ୍ କମ୍ ପଇସା ବାଲା କେତେ ହଜାରରୁ ଆରମ୍ଭ ମୁଁ ହଉ ଠିକ୍ ଅଛି ତା'ହେଲେ ମୁଁ କାଲି ଯିବି କେତେବେଳେ ରହୁଛନ୍ତି ହଉ ଠିକ୍ ଅଛି ତା'ହେଲେ ଦଶଟା ବେଳେ କାଲି ମୁଁ ଯିବି ଆଜ୍ଞା ରଖୁଛି